ହେଲୋ ଆଜ୍ଞା ଜଳ ବିଭାଗରୁ କହୁଥିଲେ ଆଜ୍ଞା ହଁ ଆଜ୍ଞା ନମସ୍କାର ହଁ ଆଉ ପାଣିରେ ବହୁତ କେମିକାଲ ଯୁକ୍ତ ପାଣି ଆସୁଛି ତାହଲେ ଫିଲ୍ଟର କରିକି ଦେଲେ ଭଲହୁଅନ୍ତା ଭଲହୁଅନ୍ତା ନାଇଁ ନ ହେଲେ କେମିକାଲଯୁକ୍ତ ପାଣି ଆସୁଛି ତ ଆଉ ଦେହ ଏଇ ଗନ୍ଧିଆ ପାଣି ପିଇଲେ ଦେହ ଖରାପ ହେବ କମ୍ପ୍ଲେନ ଯାଇନି କମ୍ପ୍ଲେନ ଯିବ ସମସ୍ତଙ୍କର ଆଉ ମୁଁ ଆଜି କମ୍ପ୍ଲେନ କଲି କାଲି ଆଉ କିଏ କରିବ ସେମିତି କମ୍ପ୍ଲେନ ହେବ ଆଉ ସମସ୍ତେ ଅସୁବିଧା ଭୋଗ କହୁଛନ୍ତି ସେ କେମିକାଲଯୁକ୍ତ ପାଣି ପିଇକରି ଫିଲ୍ଟର ଟିକିଏ କରିବ

ପାଣି ବନ୍ଦ ହେଲେ ଆଉ କେମିତି ହଁ ସଫା କରିବାକୁ ଫିଲ୍ଟର

ଆଉ ସେଥିପାଇଁ ହେଲେ ଆଉ ସୁବିଧା କରିବେ ଆଉ ଆଉ କେମିତିକା ଚଳିବୁ ହଁ ହଁ ଯେମିତି ସଫା ହେବ ଦିନେ ଅସୁବିଧା ହେବ ବୋଲି ଆଉ ଦିନେ ଦୁଇ ଦିନ ଆଉ ସେ ଦିନ ଫିଲ୍ଟର କରି ସଫା କରିବେ ବିଶୁଦ୍ଧ ହେବ ସେମିତି କରିବେ ଆଉ ଏଁ କେତେ ସମୟ ଘଣ୍ଟାଟେ ଦୁଇ ଘଣ୍ଟା ଏମିତି ଆଉ

ହଉ ହଉ ହଉ ଅପ୍ ଡାଉନ୍ ହେଲେ ବି ଚଳିବ ଭଲ ପାଣି ଟିକେ ଫିଲ୍ଟର କରିକି ଦେବେ ଆଉ

ହଉ ରଖୁଛି